ଜଣେ ମନୁଷ୍ୟ ଜୀବନରେ ଖେଳ ନିହାତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବଲମ୍ବନ କରେ ଜଣେ ମନୁଷ୍ୟ ସେ ବସି ରହିବା ଦ୍ଵାରା ତା'ର ବିଭିନ୍ନପ୍ରକାର ଚାପ ଚାପରେ ସେ ମାନେ ଘରର କିଛି ଚିନ୍ତାରେ କିମ୍ବା ଅନ୍ୟ କୌଣସି ଯେ ପଇସାପତ୍ର ଚିନ୍ତାରେ ଏମିତି ବସି ରହିଥାଏ ଯାହାଦ୍ଵାରା ସେ ବି ଆଜିକାଲି ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ମନୁଷ୍ୟଟିଏ ହେଇଯାଉଛି କିନ୍ତୁ ତା' ଜୀବନରେ ଯଦି ଖେଳ ମାଧ୍ୟମରେ ସେ ଯେକୌଣସି ଖେଳ ହେଉନା କାହିଁକି ତା' ମାଧ୍ୟମରେ ସେ ପ୍ରଥମତଃ ମନୋରଞ୍ଜନ କରେ ତା'ସହିତ କିଛି ଏକ୍ସର୍ସାଇଜ୍ ହୁଏ ମାନସିକ କ୍ଷେତ୍ରରେ ହେଉ କିମ୍ବା ଶାରୀରିକ କ୍ଷେତ୍ରରେ ହେଉ ଶାରୀରିକ କ୍ଷେତ୍ରରେ ତ ଏକ୍ସରସାଇଜ୍ ତ ହୁଏ ଆଉ ମାନସିକ କ୍ଷେତ୍ରରେ ଏକ୍ସରସାଇଜ୍ ହେବା ଦ୍ଵାରା ତା'ର ମାନସିକ ଚିନ୍ତାଧାରା ମଧ୍ୟ ବଢ଼େ ସେ ସେ ଖେଳ ବିଷୟରେ ବି ବହୁତ କିଛି ଜାଣେ ତା'ସହିତ ଖେଳ ବହୁତ କିଛି ଜାଣିବା ଦ୍ଵାରା ମାନେ ଲୋକ ସମ୍ପର୍କ ବି ତା'ର ବଢ଼ିଥାଏ ଲୋକଙ୍କୁ ସେ ଜାଣେ ଯେମିତିକି ବିଭିନ୍ନ ଖେଳାଳି ଘର ଜଣେ ମଣିଷ ସେ ଘର ଭିତରେ ରହି ଯେଉଁ ଚାପରେ ରହିଥାଏ ସେ ଘର ଭିତରେ ତା'ର ମାନେ ଗୋଟିଏ ତା' ପାଖରେ ପ୍ରତିଭାଟା ଥିଲେ ବି ସେ ଲୁଚି ଯାଇଥାଏ କିନ୍ତୁ ଏହି ଖେଳ ମାଧ୍ୟମରେ ସେ ପ୍ରକାଶିତ କରିପାରେ ତା' ଭିତରେ ସେ ଯାହା ପ୍ରତିଭା ଅଛି ଯେମିତିକି ଜଣେ ଫୁଟୁବଲ୍ଟିଏ ଖେଳୁଛି କିନ୍ତୁ ସେ ଖେଳ ମାନେ ଭଲପାଉଛି ଖେଳକୁ ଖେଳ ଦେଖୁଛି କିନ୍ତୁ ତା' ଭିତରେ ପ୍ରତିଭାଟା ଥାଇ ମଧ୍ୟ ଥାଇକି ବି ମଧ୍ୟ ବାହାରକୁ ବାହାରି ପାରେନି ଏଇ ଖେଳଟା ଖେଳିବା ଦ୍ଵାରା ସେ ବାହାର ଲୋକଙ୍କ ସଂସ୍ପର୍ଶରେ ଆସେ ସେ ତା' ଭିତରେ ପ୍ରତିଭାଟାକୁ ଅନ୍ୟ ଲୋକ ଜଣେ ଜାଣିପାରେ ସେ ଲୋକ ଜାଣିବା ଦ୍ଵାରା ଚାରିଆଡ଼େ ବିକଶିତ ହୁଏ ତାକୁ ବି ତା'ର ପ୍ରତିଭାଟାକୁ ବିକଶିତ କରିବାପାଇଁ ତା' ପାଖରେ ଗୋଟେ ଅପର୍ଟୂନିଟୀ ଆସେ ତା'ପଖାକୁ